ହଁ ଆମକୁ ଗଛ ଲତା ଏସବୁ ଲଗାଇବା ପାଇଁ ବି ପସନ୍ଦ ଲାଗେ ଗଛ ଯେମିତି ଆମକୁ ଅକ୍ସିଜେନ୍ ଦେଇଥାଏ ଫଳ ଫୁଲ ଫଳ ଯାହାକି ଆମକୁ ସବୁଥିରେ ମାନେ ଖାଇବାରେ ହେଲା କି ପୂଜା ପାଠ ପାଇଁ ଇଏ କରିଥାଏ ସୁବିଧା ଯୋଗାଇଥାଏ ସେଇଭଳି ଆମକୁ ବି ବାଡ଼ି ଘରେ ପନିପରିବା ଚାଷ କରିବା ବହୁତ ସୁନ୍ଦର ବି ଦେଖାଯାଏ ବି ଭଲ ବି ଲାଗେ ତା ସାଙ୍ଗକୁ ତା'ର ଗଛ ଲଗାଇବା ପାଣି ଦେବା ସୁନ୍ଦର ଭଳି ଯତ୍ନ ନେବା ଏସବୁ ଉପରେ ଆମକୁ ବହୁତ ଭଲ ବି ଲାଗେ ମଜା ବି ଲାଗେ ତା ସାଙ୍ଗକୁ ଫୁଲ ଆସୁ ଆମକୁ ଫୁଲ ତ ସବୁଥିରେ ଯୋଗାଏ ଯାହାକି କି ଆମର ପରିବେଶ ବି ସୁନ୍ଦର ଦେଖାଯାଏ ତା ସାଙ୍ଗକୁ ଠାକୁର କିଛି ଭଲ କାମରେ ବି ଫୁଲ ଲାଗେ ଯାହାକି ଆମକୁ ସବୁବେଳେ ଦରକାର ସେସବୁ ଜିନିଷ ଆଉ ହେଲା ପନିପରିବା ପନିପରିବା ତ ଆମକୁ ଖାଇବାର ସୁବିଧା ହବ ତ ବାହାରେ ତ ସାର ମସଲା ବିଭିନ୍ନ ପ୍ରକାର ସବୁ ମିଳୁଅଛି ତ ଆମ ଘରେ ଯେହେତୁ ଆମେ ନିଜେ କିଛି ଚାଷ କଲେ ନିଜେ କିଛି କଲେ ତ ଆମେ ତା ଦେହରୁ କିଛି ସୃଷ୍ଟିସାର କିଛି ପାଇପାରିବା ଭିଟାମିନ୍ କିଛି ପାଇପାରିବା ନିଜେ କିଛି ତିଆରି କରି ନିଜେ କିଛି ଖାଇବା ନିଜେ ସମସ୍ତଙ୍କୁ ଯୋଗାଇବା ଏଇ ଟାଇପ୍ର ଭଳି ଗାଜୁ କରିବା ବି ଆମେ ଘରେ ବି ଯେସବୁ ବୟସ୍କ ଲୋକ ବି ବସିଥାନ୍ତି କିଏ କରନ୍ତି ସାୟ ତାଙ୍କୁ କିଛି କାମ ବି ମିଳିଯିବ ଛୋଟମୋଟ କାମ ଯାହାକି ତାଙ୍କର ହେଲ୍ପ୍ ବି ଭଲ ଲାଗିବ ସବୁବେଳେ କଣ୍ଟିନ୍ୟୁ ରହିବ ତାଙ୍କ ମଣ୍ଡି ଟେମ୍ପୋରା ଠିକ୍ ଠାକ୍ ରହିବ ତ ଏସବୁ ପାଇଁ ଘରେ ଯେସବୁ ଅଜା ହୋଇ ବି ଥାଆନ୍ତି ସେ ବି ପନିପରିବା ବାଡ଼ି ବି ଲଗାନ୍ତି ମୁଗ ପନିପରିବା ଗଛ ଫୁଲ ଫଳ କି ପନିପରିବା ଯେକୌଣସି ହେଉ ଯାହା ବି ହେଉ ଯାହାକୁ ଯେଉଁଟା ଭଲ ଲାଗେ ସେ ସେଇଟା ହିଁ କରେ ଆଉ ଛୋଟ ମୋଟ ଗାଁ ଗହଳିରେ ତ ଏସବୁ ସମସ୍ତେ ହିଁ କରନ୍ତି ସମସ୍ତଙ୍କ ବାଡ଼ିରେ ଆଭେଲେବଲ୍ ଥାଏ ପନିପରିବା ଫୁଲ ଏସବୁ ତ ଥାଏ ଆଉ ଆମର ଯେହେତୁ ଆମେ ଗାଁ ଏରିଆରେ ଯେହେତୁ ରହିଛୁ ଆମ ତ ରୁ ଆଉ ଆମକୁ ସବୁ ଏସବୁ ତ ଛୋଟବେଳେ ଯେହେତୁ ଦେଖିକି ଆସିଛୁ କରିକି ଆସିଛୁ ତ ଅଭିୟସ୍ଲି ଆମକୁ ପସନ୍ଦ ଲାଗିବ ମାଟିରେ ଆମେ ବଢ଼ିଯାଇଛୁ ଖେଳିକି ଆଶିଛୁ ତ ମାଟିରେ ମିଶିବା ପାଇଁ ଆମକୁ ବହୁତ ପ୍ରକାର ବି ଆଗ୍ରହ ବି ହୁଏ ତ ସେଇଥିପାଇଁ ଆମେ ଯେଉଁ କାମରେ ବି ଚାହୁଁ କେମିତି କ'ଣ ଆମେ ପାଖରେ କେମିତି ଲାଗିବ ସେ ଗଛ ପତ୍ର ହେଉ କି ଯାହା ହେଉ ଏମିତିକି ଘର ଚାରିପାଟି ସବୁ ସୁନ୍ଦର ଦେଖା ହେଲେ ଆଉ ଫୁଲ ଷ୍ଟାଇଲିସ୍ ବି କରନ୍ତି ଡିଜାଇନ୍ କରନ୍ତି ଏସବୁ ପାଇଁ ଆମକୁ ଗଛଲତା ଲଗାଇବା ପାଇଁ ଭଲ ଲାଗେ ଆଉ